ହଁ ରୋଷେଇ ତ ବିଭିନ୍ନ ପ୍ରକାର ଆଇଟମ୍ ଅଛି ଡାଲି ଭାତ ତରକାରୀ ଡାଲମା ରାଇ କି କେତେ କ'ଣ ଅଛି ଭଜାଟିଏ ଅଛି ଭଜାଟା ଅତି ସହଜ ଆ ଭାତ ଡାଲି ଭଜା ଟିକିଏ କରିଦେଲେ ବହୁତ ଶୀଘ୍ର କିନ୍ତୁ ଯେତେବେଳେ ଆମିଷ ରୋଷେଇଟା କଷ୍ଟଦାୟକ ସବୁଠାରୁ ମଟନ୍ ରୋଷେଇଟା କଷ୍ଟ ତା' ଦେହରେ କାଟେ ବାଟେ ସବୁ କରେ ସେ ଯେହେତୁ ଟିକିଏ ସମୟ ଲାଗେ ଆଉ ଡାଲମା ତ ଭାତ ହେଲା ସହଜ ଆଉ ମଟନ୍ ଟିକିଏ ସିଝିବ ଟିକିଏ ସମୟ ଲାଗିବ ସମୟ ଭିତରେ ଆମେ କରିବାକୁ ପଡ଼ିବ ପଡ଼ିବ ସେଥିପାଇଁ ପନିର୍ ବି ଭଲ ସ୍ୱାଦିଷ୍ଠ ଖାଦ୍ୟ ଆଉ ପନିର୍ ହୟେ ଆମେ ସଠୁ ୟେ କରୁ ମଟନ୍ଟା କଷି କାଷିକି କରୁ ଭଲକିନି ଭଲକିନି କରିକି ଏ ଆଉ ଟିକିଏ କିନ୍ତୁ ସମୟ ଲାଗେ ସମୟ ଲାଗିବା ଭିତରେ ହେଇଯାଏ ଆଉ ସମସ୍ତେ ଖୁସିରେ ଖାଆନ୍ତି ଖୁସିରେ ଖାଆନ୍ତି ଯାଆନ୍ତି ଆଉ